ମୁଁ ଗୋଟିଏ ଦିନ ପୁରୀ ଯାଇଥିଲି ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲି ଏବଂ ସେଠାରେ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସାଦ ସେବନ କଲି ତତ୍ ସଙ୍ଗେସଙ୍ଗେ ସମୁଦ୍ର ଗଲି ସମୁଦ୍ରର ସୌନ୍ଦର୍ଯ୍ୟକରଣ ଉପଭୋଗ କଲି ଏବଂ ବୋଟରେ ବସି ସେଠାରେ ସମୁନ୍ଦ୍ର ଭିତରେ ବୁଲି ଫେରିଲି ସେହିଠି ମୋ ପାଇଁ ସବୁଠାରୁ ଏକ ସ୍ମରଣୀୟ ଦିନ ଥିଲା